ଚିତ୍ରାଙ୍କନ ଛୋଟ ପିଲାମାନଙ୍କ ପାଇଁ ବହୁତ ଭଲ ବିଷୟ ଚିତ୍ରାଙ୍କନ ହେଉଛି ଏମିତି ଏକ ଜିନିଷ ଯାହାର ସମସ୍ତଙ୍କ ଚିତ୍ର ବହୁତ ସୁନ୍ଦର ସରଳ ଭାବେ କରିଥାନ୍ତି ଏହା ସବୁ ସ୍କୁଲରେ ଓ ଚିତ୍ରାଙ୍କନ ଉପଲବ୍ଧ ରହିଥାଏ ଏହା ସବୁ ସ୍କୁଲ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଚିତ୍ରାଙ୍କନ ଥାଏ ଚିତ୍ରାଙ୍କନ ଏମିତି ଏକ ଜିନିଷ ପିଲା ବହୁତ ଆଗ୍ରହ ଅନୁଭବ କରିଥାନ୍ତି ଯାହାଫଳରେ ସମସ୍ତେ ସହଜ ଚିତ୍ରାଙ୍କନ କରି ଦେଶ ଦୁନିଆରେ ଏମିତି ଭଲଭାବେ କରିଥାନ୍ତି ଯେ ଯାହାଦ୍ୱାରା ସେମାନେ ବହୁତ ସୁନ୍ଦର ସରଳରେ ଚିତ୍ରାଙ୍କନ କରିଥାନ୍ତି ଘୋଡ଼ା ହାତୀ ଝେଳି ମେଣ୍ଢା ଏଗୁଡ଼ିକ ସବୁ ଚିତ୍ରାଙ୍କନ କରିବା ଦ୍ୱାରା ସେମାନେ ବହୁତ ଲାଭ କରିଥାନ୍ତି ପିଲାମାନଙ୍କର ଏମିତି କିଛି ବୟସ ନଥାଏ ଛୋଟରୁ ବଡ଼ ପର୍ଯ୍ୟନ୍ତ ଯିଏ ବି କରିପାରିବେ ଚିତ୍ରାଙ୍କନ ସମସ୍ତେ କରିପାରିବେ ଚିତ୍ରାଙ୍କନ ଆରମ୍ଭ କରିବା ପାଇଁ ପିଲାମାନଙ୍କୁ ଉପଯୁକ୍ତ ବୟସ ନ ଥାଏ ଯାହାଫଳରେ ସେମାନେ ବହୁତ ଆଗ୍ରହରେ ଚିତ୍ରାଙ୍କନ କରିଥାନ୍ତି